ଆଜିକାଲି ଭାରତୀୟ ପରିବହନ ବ୍ୟବସ୍ଥା ହେଉଛି ଆମ ଘରପାଖରେ ଏନ୍ ଏଚ୍ ଯାଉଛି ସେଇ ଏନ୍ଏଚ୍ରେ ବସ୍ ଟ୍ରକ୍ କାର୍ ବାଇକ୍ ଏସବୁ ଯାଉଛି ଲୋକମାନେ ଦୂରିଆ ଜାଗାକୁ ଗଲେ ବସ୍ରେ ଯାଆନ୍ତି ଆଉ ପାଖକୁ ଗଲେ ନିଜ ନିଜର ବାଇକ୍ ଓ ସାଇକେଲ୍ରେ ଯାଆନ୍ତି ଆଉ ଦେଶ ବିଦେଶକୁ ଯିବାକୁ ପଡ଼ିଲେ ଟ୍ରେନ୍ ଫ୍ଲାଇଟ୍ରେ ଯାଆନ୍ତି ଆଉ ପିକନିକ୍ ଗଲେ କିମ୍ବା କୁଆଡ଼େ ବୁଲିବାକୁ ବୁଲାବୁଲି କରିବାକୁ ଗଲେ ନିଜର ଥିବା କାର୍ ବୋଲେରୋ କିମ୍ବା ଭଡ଼ାରେ ଗାଡ଼ି କରି ଯାଆନ୍ତି ଆଗରୁ ଯେମତି ଲୋକମାନେ ଯୁଆଡ଼େ ଗଲେ ବସ୍କୁ ଅପେକ୍ଷା କରି ଠିଆ ହୁଅନ୍ତି ସେମାନେ ଆଜିକାଲି ସେସବୁ ହେଉନାହିଁ ନିଜ ଘରେ ଘରେ ଗାଡ଼ି କରିଲେଣି ଆଜିକାଲି ଦେଖୁଛନ୍ତି ଗାଡ଼ିରେ କିପରି ଭାବେ ଆକ୍ସିଡ଼େଣ୍ଟ୍ର ସମ୍ମୁଖୀନ ହେଉଛନ୍ତି ତେଣୁ ଗାଡ଼ିର ବହୁତ ପରିମାଣର ଉନ୍ନତି ହେଉଛି